କୃଷକ ମାନେ ପଶୁର ବର୍ଜ୍ୟବସ୍ତୁ କୁ ଗୋଟେ ଜାଗାରେ ବାହାରେ ମାନେ ଗାଈର ଖତଟାକୁ ବାହାରେ ନ ଫୋପାଡ଼ି ଗୋଟେ ଜାଗାରେ ଗାଢ଼ କରିକି ତାକୁ ଗୁହାଳରୁ ଆଣିକି ତାକୁ ରଖନ୍ତି ଯେତେବେଳେ ଅଧିକ ହୋଇଯାଏ ତାକୁ ନେଇକି ଜମିରେ ଲଗାଇଦିଅନ୍ତି ଜମିରେ ଲଗାଇବା ଦ୍ୱାରା କ'ଣ ଆମର ସାର ସାର ଲାଗେ ଓ ସାର ଲାଗିବା ଦ୍ୱାରା ଅଧିକ ଅମଳ ହୋଇଥାଏ ଅମଳ ହେଲେ ଖାଇକି କିଛି ପରିବାର ପୋଷନ୍ତି ଆଉ ଆମର କିଛି ଅର୍ଥ ଉପାର୍ଜନ କରାଯାଏ ଆଉ ଖତ ମାନେ ଗାଈର ଗୁହାଳକୁ ପରିଷ୍କାର ରଖିବା ଦରକାରେ ଗୁହାଳ ଡେଲି ଧୋଇବା ଦରକାରେ ତାର ଖତକୁ ନେଇକି ଗାଢ଼ କରିକି ରଖିବା ନିହାତି ଦରକାରେ